ହେଲୋ ଏହା ସ୍ଵିଗିକୁ ଲାଗିଲା କି ହଁ ଦେଖନ୍ତୁ ଯେଉଁ ପୂର୍ବଥର ମୁଁ ଆପଣଙ୍କ ପାଖରେ ଯେଉଁ ବିରିୟାନୀଟି ଅର୍ଡର୍ କରିଥିଲି ହଁ ସେ ବିରିୟାନୀରେ ମୋତେ ପରବର୍ତ୍ତୀ ଅର୍ଡର୍ ପାଇଁ କୋଡ଼ିଏ ପରସେଣ୍ଟ ରିହାତି ଥିଲା ହଁ ଏବଂ ସେ ରିହାତିଟା କେତେ ସମୟ କେତେ ଦିନ ପର୍ଯ୍ୟନ୍ତ ରହିବ ଏବଂ ସେ ରିହାତିଟା ପରବର୍ତ୍ତୀ ଅର୍ଡର ପାଇଁ ରହିବ କି ହଁ ତ ଠିକ୍ ଅଛି ସେଇ ଏବେ ପୁଣି ଗୋଟେ ବିରିୟାନୀ ମୋ ପାଇଁ ଅର୍ଡର କରିଦିଅନ୍ତୁ ଏବଂ ସେ ରିହାତିଟା ସେଇଥିରେ ତାର ଲାଭଟା ମୋତେ ଦିଅନ୍ତୁ